ଓ ପିଲାଟି ଛୁଟି ନେବାକୁ ଚାହୁଁଛି କାହିଁକି ନା ଆମେ ସହରରେ ରହୁଛୁ ତାର ସେ ଗାଁରେ ଜେଜେମା ତାଙ୍କର ମରିଯାଇଛନ୍ତି ଯିଏ କି ମୋର ମା' ହେବେ ତ ସେଠିକି ଯିବାକୁ ପଡ଼ିବ ଦଶାହ କର୍ମରେ ଟିକେ ନାକୁ ଯୋଗ ଦେବାକୁ ପଡ଼ିବ ସାର୍ ଟିକେ ପାଞ୍ଚଦିନ ପାଇଁ ଛୁଟି ନେବାକୁ ଚାହୁଁଥିଲି

ଆଜ୍ଞା

ଆଜ୍ଞା